ଆଜ୍ଞା ହଁ ଗଛ ପ୍ରତି ମୁଁ ବହୁତ ସାବଧାନ ମତେ ଗଛମାନେ ବହୁତ ପସନ୍ଦ ଗଛରୁ ମୁଁ ତ ଏ ସି ୟୁଜ୍ କରେନି ମୁଁ ନର୍ମାଲ୍ ଆମର ଛାତ ଏ ଶୁଏ ଯୋଉଥିପାଇଁ କିି ଆମର କ'ଣ ଗଛ ପବନ ନେଚୁରାଲ୍ ପବନ ପ୍ରାକୃତିକ ପବନ ଖାଏ ମୁଁ ଆମର ଛାତ ଉପରେ ହିଁ ଶୁଏ ଘରେ ଏ ସି ଲାଗିଛି କିନ୍ତୁ ମୁଁ ଏସିରେ ଶୁଏନି କ'ଣ ପାଇଁ ନା ଗଛ ପାଇଁ ଆଉ ମୁଁ ଯେମିତି ଗଛମାନଙ୍କୁ ଭଲ ପାାଏ ସେମିତି ତାଙ୍କୁ କେୟାର୍ ବି ନିଏ ଯେମିତିକି ଆମର ବର୍ଷା ଦିନ ହଉ ବର୍ଷା ଦିନେ ତ ବହୁତ ଜୋରେ ବର୍ଷା ହେବ ଆଉ ବେଳେବେଳେ ଆମର କୁଆପଥର ବର୍ଷା ଯେଉଁଟା ଅର ବର୍ଷ ଯେଉଁଟା ଆଇସ୍ ପଡ଼େ ଯେଉଁ ସେଟା ବି ହୁଏ ତ ସେଥିପାଇଁ ତ ଆଉ କିଛି ହଠାତ୍ ଯଦି କିଛି ତ କରିହୁୁଏନି ବାକି ନହେଲେ ମୋର ଯେଉଁ ଗଛ ଲାଗିଛି ସବୁ ଫସଲ ହେଉ କି ଆମର କ'ଣ ଫୁଲ ଗଛ ହେଉ ଏଗୁଡ଼ାକରେ ମୁଁ ଫୁଲ ଗଛଗୁଡ଼ାକ ସ୍ପେସିଆଲ୍ ଫୁଲ ଗଛଗୁଡ଼ାକ ଭିତରକୁ ନେଇ ଆସି ଛାତ ଉପରେ ଲଗାଇଛି ନା ତ ଭିତରକୁ ନେଇ ଆସେ ବାକି ଯେଉଁ ଗୁଡ଼ାକ ଆମର କ'ଣ ଯେଉଁଠି ଚାଷ ପାଖରେ ଲାଗିଛି ତାକୁ ତ ଆଉ କିଛି କରି ହିଁ ହେବନି କ'ଣ କରିବି ଆଉ ବେଶୀ ଅତ୍ୟଧିକ ହେଲେ ଗୋଟେ ଆଗରୁ ଯଦି ସୂଚନା ଥିବ ପାଲ ଟାଣି ଦିଏ ଗଛ ଉପରେ ପାଲ ଟାଣି ଦିଏ ଆଉ ଯେମିତିକି ବର୍ଷା ଛାଡ଼ିଗଲେ ପୁଣି ପାଲ ଉଠାଇଦିଏ ଶୀତ ଦିନ ଶୀତ ଦିନେ ତ ପ୍ରାୟ କାକର ହୁଏ କାକର ଏତେ ଶୀତ ଦିନେ ଏତେ ଗଛମାନଙ୍କ କେୟାର୍ ନେବାକୁ ପଡ଼େନି ଫିର୍ ବି ମୁଁ ସବୁ ଋତୁରେ ଯେମିତିକି ବର୍ଷା ଗ୍ରୀଷ୍ମ ଶୀତ ବସନ୍ତ ଖରା ସବୁ ଋତୁରେ ଗଛମାନଙ୍କ କେୟାର୍ ନେବା ମୋର ଫାଷ୍ଟ କର୍ତ୍ତବ୍ୟ ମୁଁ ସକାଳୁ ଉଠିବି ମୁହଁ ଧୋଇବି ଆଗ ଗଛମାନଙ୍କ ପାଖକୁ ଯିବି ଆଉ ଖରାଦିନ ତ କ'ଣ କହିବି ଖରା ଏତେ ଖରା ହେଉଛି ଗଛମାନଙ୍କୁ ପୁରା ହାଲତ ଖରାପ ହୋଇଯାଉଛିି ଗଛମାନ ପୁରା ଶୁଖି ଯାଉଚ୍ଛନ୍ତି ତ ଗଛରୁ ମୁଁ କମ୍ କରିବି ଗଛଗୁଡ଼ାକ ଖରାଦିନେ ନିହାତି ପାଣି ଆସିକି ଦେଖେ ବାର ବାର ଆସି ଗଛ ଦେଖେ ପାଣି ଦିଏ ବହୁତ କେୟାର୍ ନିଏ ଗଛମାନଙ୍କର ଆଉ ଖରାଦିନେ ବେଶି ଖରା ଅତ୍ୟଧିକ ଖରା ହେଲେ ଯାହାକି ମୁଁ କ ଛାମୁଡ଼ିଆବ ନେଇ ଦିଏ ଯେଉଁଥିପାଇଁ ଅଳ୍ପ ଜଷ୍ଟ ଆଲୋକ ପାସ୍ କରିବ ଗଛମାନଙ୍କ ପାଖକୁ ଟିକେ ଆଲୋକ ତ ନିହାତି ଦରକାର ଆଉ ତ ଘରେ ଆଣି ଗଛ ଲଗାଇପାରିବାନି ନିହାତି ଆଲୁଅ ଦରକାର ସୂର୍ଯ୍ୟ କିିରଣ ତ ପଡ଼ିବ ତ ମୁଁ ସୂର୍ଯ୍ୟ କିରଣ ଟିକେ ପକାଇବା ପାଇଁ ଛାମୁଣ୍ଡିଆ ତିଆରି କରିଦିଏ ଆଉ ଟିକେ ଖରାକୁ ମିଲେ ସେ ଛଁ ମୁୁଡ଼ିଆକୁ ଫୋପାଡ଼ି ଦିଏ ମ କାଢ଼ିଦିଏ ଆଉ ବାକି ଆମର ବର୍ଷା ବର୍ଷା ଦିନ ପାଇଁ ଯେଉଁ କ'ଣ ସେଇଟା ଯେଉଁ ଆମର ମାଟିରେ ଟିକେ ଉଠାଇ ଦିଅନ୍ତି ନା ବର୍ଷା ବେଶୀ ବର୍ଷା ହେଲେ ଭଏ ନେଇଯିବ ଫସଲଗୁଡ଼ାକ ସେ ଲାଗି ସେଟା ମଞ୍ଜା କରିଦିଅନ୍ତି ନା କାରଣ ସେଇଟା ଗୋଟେ କୁହନ୍ତି ସେଟ୍ଟା କରିଦିଅନ୍ତି ବହୁତ ଭଲ ବି ମୋ ଗଛମାନେ ବହୁତ ଭଲ ରୁହନ୍ତି ମୁଁ ପ୍ରାୟତଃ ଗଛ ଲଗାଏ ଗଛ ମୋତେ ବହୁତ ପସନ୍ଦ